ଆମ ଅଞ୍ଚଳରେ ଶାସନ କରୁଥିବା ମୁଖ୍ୟ ରାଜନୈତିକ ଦଳ ଗୁଡ଼ିକ ହେଉଛି ମୁଖ୍ୟତଃ ବିଜେଡ଼ି ବିଜେପି କଂଗ୍ରେସ ପୂର୍ବରୁ ବିଜେଡ଼ି ଏତେ ଭଲ ନଥିଲା କିନ୍ତୁ ଦିନକୁ ଦିନ ବିଜେଡ଼ି ତାହାର ଗଡ଼ ବିସ୍ତାର କରିଚାଲିଛି ବିଜେଡ଼ି ଭଲ ଭୋଟ୍ ନେଉଛି ଲୋକମାନଙ୍କୁ ଭଲ କାମ ଯୋଗାଇଦଉଛି ଯାହାଫଳରେ କି ସିଏ ବିଗତଃ ପନ୍ଦର ବର୍ଷ ହେଲା ଜିତି ଚାଲିଛି ଏହି ଦଳ ଗଠନ କରିବାରେ ଲୋକମାନଙ୍କର ବହୁତ ସହାୟତା କରିଛନ୍ତି ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକମାନେ ସଂଘର୍ଷ କରି ଏହି ଦଳ ଗଠନ କରିଛନ୍ତି